ମୁଁ କିଣିଥିବା ଶାଢ଼ୀଟିର ଧୋଇବା ମାତ୍ରେ କଲର୍ ଧୋଇ ହେଇଯାଉଛି ତା'ର ଷ୍ଟୋନ୍ ଗୁଡ଼ିକ ଖସି ପଡ଼ୁଛି ସୂତା ଏପଟ ସେପଟ ହେଉଛି ଓ ପିନ୍ଧିବା ପାଇଁ ଭଲ ଲାଗୁନି ଏଗୁଡ଼ିକ ଡିଜାଇନ୍ ସବୁ ନଷ୍ଟ ହୋଇଗଲାଣି